ଯୋଗ ଶିକ୍ଷା କରିବା ଦ୍ୱାରା ଆମେ କିଛି ପରିମାଣରେ ନିଜ ମନକୁ କଣ୍ଟ୍ରୋଲ କରିପାରିବା ଏବଂ ନିରୋଗ ରହିପାରିବା ସେଥିପାଇଁ ଆମ ଦେଶରେ ଆଜିକାଲି ଯୋଗ ଶିଖିବା ପାଇଁ ଲୋକମାନଙ୍କ ଠାରେ ବହୁତ ପ୍ରକାର ଉତ୍ସାହ ଦେଖା ଦେଇଥାଏ ସେମାନେ କିଭଳି ଭାବରେ ଯୋଗ ଶିଖିବେ ସେଇଥିପାଇଁ ସେମାନେ ବିଭିନ୍ନ ପ୍ରକାର ପନ୍ଥା ଅନୁସରଣ କରିଥାନ୍ତି କିଏ ନିଜ ପାଖରେ ଥିବା ଯୋଗଗୁରୁଙ୍କୁ ସଂସ୍ପର୍ଶରେ ଆସିଥାଏ ତ କିଏ ବିଭିନ୍ନ ପ୍ରକାର ଟି ଭି ଟିଭିରେ ବା ନ୍ୟୁଜ୍ କୌଣସି ଚ୍ୟାନେଲରେ ସେଟା ଦେଖି ସେଟା ଶିଖିଥାଏ ସେମିତି ଆଜିକାଲି ଟେଲିଭିଜନ୍ର ପ୍ରସାର ଫଳରେ ଯୋଗରୁ ବିଭିନ୍ନ ପଦ୍ଧତି ବା ବିଭିନ୍ନ ନୂତନ କୌଶଳ ସବୁ ଟି ଭି ମାଧ୍ୟମରେ ପ୍ରଦର୍ଶିତ ହୋଇଥାଏ ଆଜିକାଲି ବିଭିନ୍ନ ପ୍ରକାରର ଟି ଭି ଚ୍ୟାନେଲ୍ ଗୁଡ଼ିକ ଯୋଗ ଶିକ୍ଷା ଦେଉଛନ୍ତି ଏହାଦ୍ୱାରା ପ୍ରାୟ ପ୍ରତ୍ୟେକ ଲୋକ ଯୋଗର ନୂତନ କଳାକୌଶଳ ବି ବିଷୟରେ ଜାଣିପାରୁଛନ୍ତି ଏବଂ ସେମାନେ ନିଜେ ନିଜେ ମଧ୍ୟ ସେଗୁଡ଼ିକ ପ୍ରୟୋଗ କରିପାରୁଛନ୍ତି ଏବଂ ଏହା ଏଇଥିରେ ସେମାନେ ବହୁତ ଲାଭ ପାଉଛନ୍ତି କିନ୍ତୁ ଏଥିରେ ମଧ୍ୟ କିଛି ପ୍ରକାରର ଅସୁବିଧା ଅଛି ଯେମିତି ଜଣେ ଯୋଗରୁ ବିନା ଆମେ ଯଦି ନିଜେ ନିଜେ ଯୋଗ ଶିକ୍ଷା କରିବା ତେବେ ଆମେ ଯଦି ସେଇ ଯୋଗକୁ ଭଲ ଭାବରେ ଜାଣିବା ତେବେ ତାହା ଆମର ଲାଭ ହେଲେ ଆମର କ୍ଷତି କରିବ ପୁଣି ଆମେ ଯେଉଁ ସ୍ଥାନରେ ଯୋଗ କରିବା ସେଇ ସମୟରେ ପୁରା ନିକାଞ୍ଚନ ଥିବା ଦରକାର ଏବଂ ସେଇ ଜାଗାରେ ବାହାର କୌଣସି ଲୋକ ଯେମିତି ଆସିବେନି ସେମିତି ବ୍ୟବସ୍ଥା କରିବା

ଏହାକୁ ଆମେ ପୁରା ପ୍ରାତଃ ସମୟରେ କରିବା ନିହାତି ଦରକାର ସେହି ସମୟରେ ଆମେ ଯଦି କରିବା ତେବେ ଆମର କିଛି ଲାଭ ଦେବ ଏବଂ ଅସୁବିଧା ଆମର ଯଦି ଆମେ ତାହାକୁ ଦିନବେଳା କରିବା ତେବେ ତାହା ଆମର ଅନିଷ୍ଠ ହିଁ କରିବ ଏବଂ ଯୋଗ କରିବା ବେଳେ ସବୁବେଳେ ମନକୁ ସ୍ଥିର ରଖିବା ନିହାତି ଦରକାର ଯଦି ସ୍ଥିର ରଖିବା ନାହିଁ ତେବେ ଆମେ ସେଇ ଯୋଗ ଶିକ୍ଷା କରିପାରିବା ନାହିଁ